ଗ୍ୟାଲେକ୍ସି ଠାରୁ ଆରମ୍ଭ କରି ଗ୍ରହ ଠାରୁ ସମସ୍ତ ଦୂରତାକୁ ଆମେ ଟେଲିସ୍କୋପ୍ ଦ୍ୱାରା ମାପିଥାଉ ଯାହାକି ଆମେ ଏହି ଯନ୍ତ୍ର ବାହାରିବା ଦ୍ୱାରା ଆମେ ବହୁତ ସହଜରେ ତା'ର ଦୂରତା ଏବଂ ମଧ୍ୟ ଜାଣିପାରିଥାଉ ଆଗକାଳରେ ଏସବୁ ନଥିବା ଯୋଗୁଁ ଆମେ କିଛି ମଧ୍ୟ ଜାଣିବାକୁ ପାଉନଥିଲୁ ଏବେ ବୈଜ୍ଞାନିକ ଯୁଗ ହେବା ଦ୍ୱାରା ବହୁତ କିଛି ସହଜରେ ଆମେ ଜାଣିପାରୁଛୁ ଶିଖିପାରୁଛୁ ଏବଂ ଆଗାମୀ ଦିନରେ ମଧ୍ୟ ଆଉ କିଛି ଯନ୍ତ୍ର ବାହାରିପାରେ ଏବଂ ତା' ଦ୍ୱାରା ମଧ୍ୟ ଆମେ ବହୁତ ସହଜରେ ବହୁତ କିଛି କଥା ଜାଣିପାରିବା ଯଦ୍ୱାରା କିି ଆମ ସମାଜର ବା ଆମ ପୃଥିବୀର ବା ଏବଂ ଆମ ଦେଶର ଡେଭଲପ୍ମେଣ୍ଟ ହେବ ଏବଂ ଲୋକମାନେ ମଧ୍ୟ ହେବେ ଯେ ଯାହା ଏହିସବୁ ଯନ୍ତ୍ର ବାହାରିବା ଦ୍ୱାରା ଆମେ ସମସ୍ତ ଗ୍ରହ ନକ୍ଷତ୍ର ଏବଂ ଏ ବ୍ରହ୍ମାଣ୍ଡର ଦୂରତା କିପରି ମାନେ କେତେ ଦୂର କ'ଣ ସବୁ କିଛି ସଠିକ୍ ଭାବରେ ଆମେ ଜାଣିଥାଉ ଯାହାକି ଆମେ ଆଗକାଳରେ ଏହିସବୁ ଯନ୍ତ୍ର ନ ବାହାରିବା ଦ୍ୱାରା ଆମେ କିଛି ମଧ୍ୟ ଆମ ପାଖରେ ପ୍ରମାଣ ନଥିଲା କି ଆମେ କେତେ ଦୂରତରେ ଅଛୁ ଏବଂ ଆମ ପୃଥିବୀ ଠାରୁ ଅନ୍ୟ ଗ୍ରହମାନେ କେତେ ଦୂରତରେ ଅ ଅଛନ୍ତି ଏହିସବୁ ବିଷୟରେ ଆମେ କିଛି ମଧ୍ୟ ଜାଣିପାରୁନଥିଲୁ କି ଶୁଣିପାରୁନଥିଲୁ ଯଦ୍ୱାରା କିି ଆମମାନଙ୍କୁ ସେହି ବିଷୟରେ ଜାଣିବା ପାଇଁ ବହୁତ ଦିନ ବହୁତ ବର୍ଷ ବି ଲାଗିଯାଇଥିଲା କାହିଁକିନା ଆଗକାଳରେ ପୌରାଣିକ ଯୁଗ ଥିଲା ଏବଂ ଜୋତିର୍ବିଜ୍ଞାନୀ ମାନେ ମଧ୍ୟ କହୁଥିଲେ କି ତାଙ୍କୁ ସଠିକ୍ ସେମାନେ କହିପାରୁନଥିଲେ କି କ'ଣ କେତେ ଦୂରତା ଅଛି କ'ଣ ଅଛି କି ଜାଣିପାରୁନଥିଲେ ଏବେ ବୈଜ୍ଞାନିକ ଯୁଗ ହେବା ଦ୍ୱାରା ବହୁତ କିଛି ସହଜରେ ଜାଣିପାରୁଛୁ ଏବଂ ଆଶା କରୁଛୁ ଯେ ଏଭଳି ଆଗକୁ ମଧ୍ୟ ଚାଲି ରହିଥିବ ଏବଂ ଆମ ସମାଜର ବିକାଶ ବୋଲି ଆମମାନଙ୍କର ଚିନ୍ତାଧାରା ଅଛି